ଆମ ଗାଁର ଲୋକମାନଙ୍କ ଦ୍ୱାରା ସବୁଠାରୁ ମାନେ ଭଲ ଚାଷ ହୁଏ ସେମାନେ ବି ଆଗ୍ରହ ହୁଅନ୍ତି ତାହା ହେଉଛି ଧାନ ଧାନ ଲଗାନ୍ତି ମକା ଲଗାନ୍ତି ମାନେ ଋତୁ ଋତୁରେ ଯେଉଁଟା ଆସିଛି ସେରାକ ସବୁ ଆମ ଗାଁ ଲୋକମାନେ କରନ୍ତି ପ୍ରାୟ ଏବେ ମାନେ ବର୍ଷା ମାସ ଟିକିଏ ସରିଲେ ବର୍ଷା ମାସ ପଳେଇ ଆସିଲେ ଧାନ ଚାଷ କରିବେ ଧାନ ଚାଷ କରିସାରିଲା ପରେ ଆଉ ଏମିତି ପନିପରିବା କ'ଣ ବି ଚାଷ କରନ୍ତି ଆଳୁ ଆଉ ଲଙ୍କା ପିଆଜ ଏମିତି ଆଖୁ ଆଖୁ ମାନେ କଣ ୟେ ଯିଏ ଲଗାଇବାର ଥିଲା କେବେ ମକା ଏମିତି ସବୁ ଚାଷ କରେ